ଆମ ଖୋର୍ଦ୍ଧା ଜିଲ୍ଲାରେ ଛୋଟ ବଡ଼ ଶିଳ୍ପ କାରଖାନା ସବୁ ଅଛି ଛୋଟ ଶିଳ୍ପ କହିଲେ ସାଧାରଣତଃ ସ୍ଵୟଂ ସହାୟକ ଗୋଷ୍ଠି ଏଠାରେ ଏମାନେ ଏକାଠି ହୋଇ ବଡ଼ି ପାମ୍ପଡ଼ ମହମବତୀ ଧୂପକାଠି ଛତୁଆ ଆଉ ଛତୁ ଚାଷ ମଧ୍ୟ କରୁଛନ୍ତି ଫିନାଇଲ ମଧ୍ୟ କରୁଛନ୍ତି ଏମାନେ ସବୁ ଚାଷ ମାନେ ସବୁ ଗୋଷ୍ଠି କରି ସବୁ କାମ କରିକି ଚଳନ୍ତି ଏମାନେ ଚଳି ବ୍ୟବସାୟ କରନ୍ତି ଆଉ ତାଙ୍କ ପରିବାର ଚଳାନ୍ତି ଆଉ ଶିଳ୍ପ ଆମର ବଡ଼ ସି ବଡ଼ ଶିଳ୍ପ କହିଲେ ସାଧାରଣତଃ ହେଉଛି ବଡ଼ ବଡ଼ କାରଖାନାକୁ ବୁଝାଏ ଆଉ ଛୋଟ ଶିଳ୍ପ କହିଲେ ପ୍ଲାଷ୍ଟିକ୍ ପ୍ଲାଷ୍ଟିକ୍ ଜିନିଷ ତିଆରି ହୁଏ ଲୁହା ଜିନିଷ ମଧ୍ୟ ତିଆରି ହୁଏ